ଯୋଗ କରିବା ପାଇଁ ମୁଁ ଅନେକ ଗୁଡ଼ିଏ ଚ୍ୟାନେଲ୍ର ସାହାଯ୍ୟ ନେଇଥାଏ ଯେପରିକି ବାବା ରାମଦେବଙ୍କଠୁ ୟୋଗା ଶିଖିବା ପାଇଁ ମୁଁ ଆସ୍ଥା ଚ୍ୟାନେଲ୍ର ସାହାଯ୍ୟ ନେଇଥାଏ ଏବଂ ମୁଁ ଅନ୍ଲାଇନ୍ ଆପ୍ ଯେପରି ୟୋଗା ୱାର୍କାଉଟ୍ ଡେଲି ୟୋଗା ଫିଟ୍ନେସ୍ ୟୋଗା ତା'ପରେ ୟୋଗା କ୍ଲାସେସ୍ ଏପରି ଅନେକଗୁଡ଼ିଏ ଆପ୍ ସାହାଯ୍ୟରେ ଏବଂ ଅନ୍ଲାଇନ୍ କ୍ଲାସେସ୍ ଦ୍ୱାରା ମୁଁ ୟୋଗା ଶିଖିଥାଏ ଏବଂ ଏହାଦ୍ୱାରା ୟୋଗା ଶିଖିବା ଦ୍ୱାରା ମୋର ଅନେକ ଗୁଡ଼ିଏ ବେନିଫିଟ୍ ହୋଇଥାଏ ଏବଂ ମୁଁ ଅଫ୍ଲାଇନ୍ ଶିଖିବା ପାଇଁ ମଧ୍ୟ ଆମ ଗ ପାଖ ଏରିଆରେ ଯୋଉ ଯୋଗ କ୍ଲାସ୍ ହୋଇଥାଏ ସେଥିରେ ମଧ୍ୟ ଭାଗ ନେଇଥାଏ ଏବଂ ଲୋକମାନଙ୍କର ଯୋଗ ଶିଖିବା ସମୟରେ ନୂଆ ନୂଆ ଶିଖିବା ସମୟରେ ଅନେକ ପ୍ରକାର ଅସୁବିଧା ହେଇଥାଏ ଯେପରିକି ଅଣ୍ଟା ବିନ୍ଧା ହେବା ହାତ ଫାତ ମୋଡ଼ି ହେଇଯିବା ଏପରି ଅନେକ ଅସୁବିଧା ହୋଇଥାଏ ଅନେକ ଅସୁବିଧା ହେବା ଦ୍ୱାରା ଲୋକ ଯୋଗ କଲାବେଳେ ଲୋକମାନେ ଏଇସବୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି